ମୁଁ ଘରେ ବିଭିନ୍ନ ପ୍ରକାର ରୋଷେଇ କରେ ରୋଷେଇ କରେ ଘରେ ସମସ୍ତଙ୍କୁ ଦିଏ ମୋତେ ବି ସେଇଟା ବହୁତ ଖୁସି ଲାଗେ କାରଣ ମୁଁ ପାଞ୍ଚ ଲୋକଙ୍କୁ ମାନେ ରୋଷେଇ କରିକି ଦେଉଛି ଶାନ୍ତିରେ ବି ଲୋକମାନେ ଖାଉଛନ୍ତି ମୋ' ଶାଶୁ ଶଶୁର କି ମୋ ସ୍ୱାମୀ ସେମାନେ ମଧ୍ୟ ଖାଉଛନ୍ତି ଆଉ ସେମାନେ ମଧ୍ୟ ଖୁସି ହଉଛନ୍ତି ତା'ପରେ ମୁଁ ଦିନେ କଣ ଆଜି କାଲି ମୋବାଇଲ ଯୁଗ ହେଲାଣି ଆମେ ଆଗରୁ ଖାଲି ରୋଷେଇ କରୁଥିଲେ ମୁଁ ମୋବାଇଲ ଥରେ ୟୁଟ୍ୟୁବରେ ସର୍ଚ୍ଚ କରିକି ଗୋଟେ ଦେଖିଲି ରୋଷେଇ ତାକୁ ପନିର ରୋଷେଇ କଲି ସେ ରୋଷେଇଟା ମୁଁ ଭାବିଥିଲି ହେବ କି ନାହିଁ କିନ୍ତୁ ରୋଷେଇଟା ହେଲା ରୋଷେଇ ହେଲା ଯଦିଓ ମୁଁ ସମସ୍ତଙ୍କୁ ଖାଇବାକୁ ଦେଲି ସେମାନେ କହିଲେ ଆଜି ରୋଷେଇଟା ଭଲ ହୋଇଛି ଆଉ ବହୁତ ଭଲ ହୋଇଛି ଭଲ ଭି ମଧ୍ୟ ପାଟି କି ଲାଗୁଛି ଆଉ ମୋତେ ବି ବହୁତ ଖୁସି ଲାଗିଲା ଯାହା ହେଉ ମୁଁ ପାଞ୍ଚ ଜଣ ଲୋକଙ୍କୁ ଦେଲି ଆଉ ସମସ୍ତେ ମଧ୍ୟ ଖୁସିରେ ଖାଇଲେ ମୋତେ ସେଇଟା କିନ୍ତୁ ବହୁତ ଭଲ ଲାଗିଲା